ମୁଁ ଗୋଟିଏ ଦୋକାନରୁ ଏକ ଟୁଥପେଷ୍ଟ କିଣିଥିଲି କାରଣ ଦେଖାଯାଉଥିଲା ଭଲ ଏବଂ ତାକୁ ଆଣି ବ୍ୟବହାର କଲାପରେ ମୋର ଦାନ୍ତ ସଫା ହେଉନାହିଁ ଏବଂ ତାକୁ ମୁଁ ବ୍ୟବହାର କରିବାପାଇଁ ମଧ୍ୟ